ମାଛ ଧରିବାରେ ଆଉ ଆମେ କହିଲେ ମୁଁ ଆମ ଭାଇମାନଙ୍କୁ କହିବି ଯେଉଁମାନେ ଅ ପୋଖରୀ ଯାଉଛନ୍ତି କିମ୍ବା ହ୍ରଦ ଯାଉଛନ୍ତି କିମ୍ବା ସମୁଦ୍ର ଯାଉଛନ୍ତି ତାଙ୍କ ସେଫ୍ଟି ଯେଉଁଟା ବ୍ୟାଗ ରହୁଛି ତୁମ ରହୁଛି ଟେକିକି ଦେଖିକି ମାଛ ଧରନ୍ତୁ କିମ୍ବା ଡାଳ ଫାଳରେ ଏମତି ତାଙ୍କ ଦେହରେ ନ ଲାଗୁ ଆଉ ଯେଉଁ କଣ୍ଟା ଯେଉଁ କଣ୍ଟା ଯେଉଁ ଲଗାଉଛନ୍ତି ମାନେ ମାଛ ଧରିବା ପାଇଁ ସେ କଣ୍ଟା ଟିକିଏ ଦେଖିକି ଧରନ୍ତୁ ବାତ୍ୟା ଆ ବାତ୍ୟା ତ କେବେ ସମ୍ମୁଖୀନ ହେଇନି କିନ୍ତୁ ପାଣିପାଗ ମାନେ ଟିକିଏ ଖରାପ ହେଲେ ମାନେ ବର୍ଷା ଜୋର ଜୋର ବର୍ଷା ହେଲେ କିମ୍ବା ବାତ୍ୟା ଆସିଲେ ସେ ସମୟରେ ଆମେ ସମସ୍ତଙ୍କୁ ମାନେ ସତର୍କ କରିଦେଉଛୁ କି ନାଇଁ ଆଗକୁ ବର୍ଷା ଅଛି ଲୋକ ସମୁ ପାଣି ଭିତରେ ଯାଆନି ଢେଉ ଉଠିବ ତମ ଜୀବନ ଯିବାର ସମ୍ଭାବନା ଅଛି ତୁମେ ଗୋଟେ ଦିନ ନଗଲେ କ'ଣ ଚଳିବନି କି ସେମତି ଲୋକଙ୍କୁ ଆହ୍ୱାନ ଦେଇ ଆହ୍ୱାନ ଦେଇଥାଉ କୁ ତ କେବେ ପାଣି କ୍ ମୁଁ ଯାଏନି ନିଜେ ମାଛ ଧରିବାକୁ କେବେ ଯାଏନି ମୁଁ କ କଠିନ ପରିସ୍ଥିତିରେ ମୁଁ ମୁକାବିଲା କରିଛି ଲୋକଙ୍କୁ ସାହାଯ୍ୟ କରିଛି ଅ ଲୋକଙ୍କୁ ମୁଁ ଆହ୍ୱାନ ବି ମାନେ କରିଛି କି ନାଁଇ ତୁମେ ଯାଅନି କି ମାଛ ଧରନି ତୁମ ଏମିତି ପା ପାଣି ଢେଉ ଉଠିବ ପବନ ହବ ଜୋର ଜୋର ପବନ ହଉଛି ଯାଅନି ତୁମ ଘର ଲୋକଙ୍କୁ ତାଙ୍କୁ ବୁଝେଇଥାଏ ଆଉ